ମୁଁ ଗତ ସପ୍ତାହରେ ମୋର ଫ୍ଲିପକାର୍ଟ ଯେଉଁ ଆମର ଅନଲାଇନ୍ ସପିଙ୍ଗ୍ ଆପ୍ ଅଛି ସେଇଠୁ ମୁଁ ଗୋଟେ ବୋଟ୍ର ହେଡ଼ଫୋନ୍ଟା ଅର୍ଡ଼ର୍ କରିଥିଲି ସେଇଟା ଆମର ଦୁଇଦିନ ତଳେ ଆମର ଯେଉଁ ଫ୍ଲିପକାର୍ଟର ଡେଲିଭରି ବଏ ଅଛନ୍ତି ତାଙ୍କେ ଆ ମୋ ଏଡ଼୍ରେସ୍ ଅନୁସାରେ ଆଣିକି ଦେଲେ ମୁଁ ଅନଲାଇନ୍ ପେମେଣ୍ଟ୍ କରିଥିଲି ସେ ପ୍ରଡ଼କ୍ଟ୍ ପାଇ ବୋଲିକି ମୁଁ ସେଇଟା ୟୁଜ୍ କଲି ୟୁଜ୍ କଲାପରେ ଦେଖିଲି ତା'ର ବହୁତ ଗୁଡ଼ିଏ ଯେଉଁ ଆମର ଅ ଡିମେରିଟ୍ ସବୁ ରହୁଛି ସେସବୁ ସେଇଟା ଦେଖାଗଲା ମୁଁ ଜାଣିନି ଏ ବୋଟ୍ କମ୍ପାନୀର ଯେଉଁ ଯେକୌଣସି ପ୍ରଡ଼କ୍ଟ ଯେଉଁ ଆମର ଆସୁଛି ହେଡ଼ଫୋନ୍ ହେଉ କି ଇଅରବଡ଼୍ ହେଉ ସେସବୁ ଭଲଥାଏ ବୋଲିକି ମୁଁ ଭାବିଥିଲି କିନ୍ତୁ ଏଇ ପ୍ରଡ଼କ୍ଟଟା କାହିଁକି କେଜାଣି ମୋତେ କିଛି ଭଲ ଲାଗୁନି ୟାର ଚାର୍ଜର୍ ତ ଚାର୍ଜ କଲେ ଚାର୍ଜର ଚାର୍ଜ ଏତେ ଜଗୁନି ଚାର୍ଜ ଦିଆ ହେଇଛି ସେଇଠି ପ୍ରଡ଼କ୍ଟରେ ଦିଆ ହେଇଥିଲା ମୁଁ ଅନଲାଇନ୍ ଅର୍ଡ଼ର୍ କରିବା ସମୟରେ ସେଇଠି ଲେଖା ହେଇଥିଲା ଯେ ନନ୍ଷ୍ଟପ୍ ସେଇଟା ଆଠଘଣ୍ଟା ଦଶଘଣ୍ଟା ଏମିତି ବାଜିବ ବୋଲିକି କିନ୍ତୁ କିଛି ନାହିଁ ସେଇଟା ତିନିଘଣ୍ଟା କି ଦୁଇଘଣ୍ଟା ଦୁଇଘଣ୍ଟା ଅଧେ ୟୁଜ୍ କଲେ ସାଙ୍ଗେସାଙ୍ଗେ ସେ ଚାର୍ଜଟା ପୂରା ସ୍ଲୋ ହେଇଯାଉଛି ଚାର୍ଜ କର ବୋଲିକି ଅପ୍ସନରେ ଆସୁଛି ପୁଣି ତା'ର ଯେଉଁ କ୍ଵାଲିଟିଟା ତା' ବୋଟ୍ର ତ ଆମେ ଜାଣିଛୁ ସମସ୍ତେ ଜାଣିଥିବା ତା'ର ସାଉଣ୍ଡ୍ କ୍ଵାଲିଟିଟା ବହୁତ ଭଲଥାଏ କିନ୍ତୁ କିଏ ଜାଣେ ତାର ସାଉଣ୍ଡ୍ କ୍ଵାଲିଟି ମଧ୍ୟ ଏତେ ଭଲ ଆସୁନି ବେସ୍ ଭଲ ବାଜୁନି କିଛି ଭଲ ଲାଗୁନି ଏ ପ୍ରଡ଼କ୍ଟଟା ମୁଁ ଭାବୁଛି ଏଇ ଯା ଆମର ଯେଉଁ ମୁଁ ଅର୍ଡ଼ର୍ କରିଥିଲି ସେଇଟା ମେବି ଡୁପ୍ଲିକେଟ୍ର ହେଇ ଥାଇପାରେ ବୋଧେ କିଛି ଭଲ ବାଜୁନି ବୋଟ୍ କମ୍ପାନୀ ବୋଲିକି ମୁଁ ଅର୍ଡ଼ର୍ କଲି କିନ୍ତୁ ଏତେ ଖରାପ ପ୍ରଡ଼କ୍ଟ ଆସିବ ବୋଲି ମୁଁ କେବେ ଆଶା ବି କରିନଥିଲି ବହୁତ ଖରାପ ପ୍ରଡ଼କ୍ଟଟା ଏଇଟା ଏଥିପାଇଁ ମୋର ଯେଉଁ ଅନଲାଇନ୍ ସପିଙ୍ଗ୍ କରିବାର ଯେଉଁ ବି ବିଶ୍ୱାସ ରହୁଛି ସେଇଠୁ ମଧ୍ୟ ଏମିତି ପ୍ରଡ଼କ୍ଟ ଯଦି ଆମ କଷ୍ଟମର୍ ପାଖକୁ ଯଦି ଛାଡ଼ିବେ ତାହେଲେ ସମସ୍ତଙ୍କର ଯେଉଁ ଏମିତି ପ୍ରଡ଼କ୍ଟ ବହୁତ ଖରାପ ପ୍ରଡ଼କ୍ଟ ଆସିବ କିଏ ମଧ୍ୟ ବିଶ୍ୱାସ କରିବେନି ଅନଲାଇନ୍ ସପିଙ୍ଗ୍ କରିବାପାଇଁ ବୋଲିକି କୋଡ଼ିଏ ହଜାର ଟଙ୍କା ଦେଇକି ମୁଁ ଅର୍ଡ଼ର୍ କରିଥିଲି କିନ୍ତୁ କୋଡ଼ିଏ ହଜାର ଟଙ୍କା ପୂରା ବେକାର ହେଇଗଲା ଦୁଇଟି କୋଡ଼ିଏ ହଜାର ସେ ହେଡ଼ଫୋନ୍ ତା'ପରେ ତା' ସହିତ କ'ଣ ଅର୍ଡ଼ର୍ ଥିଲା ତ ସେଥିପାଇଁ ବୋଲେ ଏତେ ରେଟ୍ ଥିଲା କୋଡ଼ିଏ ହଜାର କିନ୍ତୁ କୋଡ଼ିଏ ହଜାର ମୋର ତ ଗଲା ପୂରା ସେମିତି ଭଳିଆ ଲାଗୁଛି କିଛି ନାଇଁ ବହୁତ ଖରାପ ପ୍ରଡ଼କ୍ଟଟା ଏଇଟା ସେଥିପାଇଁ ବୋଲିକି ମୁଁ ୟୁଜ୍ କଲି ତା'ପରେ ଯେଉଁ ଆମର ପଲିସି ରହୁଛି ରିଟର୍ଣ୍ଣ ପଲିସି ପାଇଁ ବୋଲିକି ମୁଁ ରିଟର୍ଣ୍ଣ ପଲିସି ଏଇଟା ଆଁ କରିଦେବି ତା'ପରେ ସାଙ୍ଗମାନଙ୍କୁ ମଧ୍ୟ ମୁଁ କହିବି ସାଙ୍ଗମାନକୁ ମଧ୍ୟ ମୁଁ କହିବି ଏଇଟା ଭଲସେ କାମ କରୁନି ଏଇଟା ଭଲସେ କାମ କରୁନି ୟାର ସାଉଣ୍ଡ୍ ସିଷ୍ଟମ୍ ଭଲ ନାହିଁ ଚାର୍ଜ ମଧ୍ୟ ଜଗୁନି କିଛି ସେଥିପାଇଁ ବୋଲିକି ମୁଁ ସାଙ୍ଗମାନଙ୍କୁ ମୋ ସାଙ୍ଗ ଜଣେ କହୁଥିଲା ମୋତେ ମୁଁ ହେଲେ ତ ଅର୍ଡ଼ର୍ କରିବିରେ ବାବୁ ଭଲ ଲାଗୁଛି ବ୍ଲାକ୍ କଲର୍ଟା ଏତେ ପସନ୍ଦ ହେଉଛି ମୋତେ ହେଲେ କିନ୍ତୁ ମୁଁ ତାଙ୍କୁ ମଧ୍ୟ କହିଦେବି ଏଇଟା ଅର୍ଡ଼ର୍ କରନିରେ ଭାଇ ଏଇଟା ଭଲନାହିଁ ବୋଲିକି ଏଇଟା ହେଉଛି ମୋର ଫାଇନାଲ୍ ଡିସିସନ୍ ମୋର ଯେଉଁ ଏଇୟା ବିଷୟରେ ଫିଡ଼ବ୍ୟାକସ୍ ଅଛି ବହୁତ ଖରାପ ଜିନିଷ ବହୁତ ଖରାପ ପ୍ରଡ଼କ୍ଟଟା କିଛିବି ଭଲନାହିଁ ଏଇଟା ବାସ୍ ଏତିକି ମୋର